ହ୍ୟାଲୋ ଆପଣ ଅଲିଭ ରେଷ୍ଟୁରାଣ୍ଟରୁ କହୁଛନ୍ତି ଆଉ ମୋର ପ୍ରିୟ ଖାଦ୍ୟ ହଉଛି ଚିକେନ୍ ଲଲିପପ୍ ଆଉ ମୋର ଠିକଣାଟା ଚେଞ୍ଜ ହେଇଯାଇଛି ସେଇଥିପାଇଁ ଏଇ ଠିକଣାଟା ବେଲଗୁଣ୍ଠା ଶାନ୍ତି ନଗର ଏହି ଠିକଣାରେ ଆପଣ ଆଣି ପହଞ୍ଚାଇ ଦେବେ କି ଆଉ ଆପଣଙ୍କ ସେଇଠି ଖାଦ୍ୟ ଭଲ ତ ଆମକୁ ଭଲ ଲାଗିବ ତ